ଲକ୍ଡ଼ାଉନ୍ ସମୟରେ ମୋର ପରିବାର ର ସମସ୍ତ ସଦସ୍ୟ ଘରେ ଥିଲେ କେହି କେଉଁ ଆଡ଼େ ଯିବା ଆସିବା କରୁ ନ ଥିଲେ ତେଣୁ ମୁଁ ଘରେ ସକାଳ ଜଳଖିଆରେ ଇଟିଲି ଉପମା ତରକାରୀ ରୋଷେଇ କରୁଥିଲି ଏବଂ ଦି ହିପହର ସମୟରେ ଭାତ ଡାଲି ତରକାରୀ ପାମ୍ପଡ଼ ସାଲାଟ୍ ଭୋଜନ ଇତ୍ୟାଦି ପ୍ରସ୍ତୁତ କରିଥାଏ ଏବଂ ଉପର ବେଳା ର ଚା ପକୁଡ଼ି ମଧ୍ୟ କରି ଦେଇଥାଏ ତାପରେ ରାତ୍ରି ଭୋଜନ କ୍ଷୀର ରୁଟି କରିଥାଏ ପନିପରିବା ର ଅଭାବ ହେତୁ ଆମେ ବହୁତ କଷ୍ଟରେ ସେହି ସମୟ ବିତାଉଥିଲୁ